ସାର୍ ସାର୍ କୁହନ୍ତୁ ସାର୍ ଠିକ୍ ଅଛି ବହୁତ ଭଲ କଥା ସାର୍ ଆପଣ ବହୁତ ଭଲ କଥା କହିଲେ କୁହନ୍ତୁ ସାର୍ ଠିକ୍ ଅଛି ଠିକ୍ ଅଛି ସାର୍ ଆପଣ କ'ଣ କିଛି ଫେଷ୍ଟିଭାଲ୍ସ ପାଇଁ ନା କ'ଣ କିଛି ପାର୍ଟିସିପେସନ୍ କିଛି କରିବାକୁ ଚାହୁଁଛନ୍ତି କି ସାର୍ ବହୁତ ଭଲ ସାର୍ ମୁଁ ଆପଣଙ୍କ କହିଦେଉଛି ଆପଣ ଆମର ଟିକିଏ ହିପ୍ପପ୍ ରହେ ସାର୍ ଆମର ବ୍ରେକ୍ ଡ୍ୟାନ୍ସ ରହେ ସ୍ଲୋ ମୋଶନ୍ ଡ୍ୟାନ୍ସ ରହେ କ୍ଲାସିକାଲ୍ ରହେ ଭାରତନାଟ୍ୟ ଏମିତି କିଛି ଇତ୍ୟାଦି ଇତ୍ୟାଦି ଆମର ଟିକେ ଡ୍ୟାନ୍ସ ରହୁଛି ତ ସାର୍ ଆପଣ କେଉଁ କୋର୍ସ ନେବାକୁ ପସନ୍ଦ କରନ୍ତି ସାର୍ ବହୁତ ଭଲ

ଠିକ୍ ଅଛି ବହୁତ ଭଲ ସାର୍ ଆକ୍ଚୁଆଲି ଆପଣଙ୍କ ପାଇଁ ଗୋଟେ ଖୁସି ଖବର ମଧ୍ୟ ଅଛି କାହିଁକିନା ଆମର ଯେଉଁ ରିସେଣ୍ଟଲି ଏବେ ଆମର ଯେଉଁ ହିପ୍ପପ୍ ଡ୍ୟାନ୍ସ ଟିଚର୍ସଟେ ଆସିଛନ୍ତି ତାଙ୍କେ ଏବେ ନୂଆରେ ଆସିଛନ୍ତି ଏବଂ ତାଙ୍କେ ଜଣେ ଷ୍ଟେଟ୍ ଲେବଲ୍ ଆମର ପ୍ରାଇଜ୍ ୱିନର୍ ସାର୍ ଆଉ ତାଙ୍କେ ବହୁତ ଭଲ ଟିଚର୍ ମୁଁ ବେଶୀ ପିଲାମାନଙ୍କ ଠୁ ବହୁତ ମୁଁ କମେଣ୍ଟ ତାଙ୍କ ବିଷୟରେ ଗୁଡ଼୍ କମ୍ପଲିମେଣ୍ଟଟା ମୁଁ ପାଇଛି ଆଉ ପିଲାମାନେ ମଧ୍ୟ କହୁଛନ୍ତି ତାଙ୍କେ ବହୁତ ଭଲ ଡ୍ୟାନ୍ସ ଶିଖାନ୍ତି ଏମିତି ସେମିତି ଇତ୍ୟାଦି କହୁଚନ୍ତି ସାର୍ ଆପଣ ଆରାମ ସେ ଆପଣ ତାଙ୍କେ ଆପଣଙ୍କୁ ଯଦି ଆପଣଙ୍କୁ ଶିଖାଇବେ ଆପଣଙ୍କୁ ସେତେ କଷ୍ଟ ହବନି ଆପଣ ଆରାମ ସେ ଶିଖିଯିବେ କିଛି ବାଧାର ବିଷୟ ନାହିଁ ସାର୍ ତ ହଁ ମୋର ବି ଅଛି ସାର୍ ମୁଁ ବି ଶିଖାଇବି କିଛି ଆମର ତ ସବୁ ଅଲଗା ଅଲଗା ସାର୍ ମୁଁ ଆପଣଙ୍କୁ କ'ଣ ବି ଶିଖାଇ ପାରିବି

ଠିକ୍ ଅଛି ବହୁତ ଭଲ ଅଛି ଠିକ୍ ଅଛି ଠିକ୍ ଅଛି ଦେଖନ୍ତୁ ଆମର ଆକ୍ଚୁଆଲି ପ୍ରାଇସ୍ଟା ଟିକିଏ ବଢ଼ିଯାଇଅଛି ସାର୍ ଯେଉଁ ପାଞ୍ଚହଜାର କହିଥିଲେ ଫାଇଭ୍ ହଣ୍ଡ୍ରେଟା ବଢ଼ିଯାଇଛି ପାଞ୍ଚହଜାର ପାଞ୍ଚଶହ ହେଉଛି ଜଏନିଙ୍ଗ ଫିସ୍ଟା ରହିବ ସାର୍ ଆଉ ବାକି ମନ୍ଥଲି ରହୁନାହିଁ କି ସାର୍ ଆପଣଙ୍କର ପଚିଶଶହ ରହିବ ସାର୍ ହଁ ତ ଠିକ୍ ଅଛି ଠିକ୍ ଅଛି